ମାଉସୀ ନମସ୍କାର ଭଲ ଅଛନ୍ତି ଆଉ ଘରେ ସମସ୍ତେ ଭଲ ଅଛନ୍ତି ଆଉ ଦୋକାନ କେମିତି ଚାଲିଛି ହ ନହେଲେ ଚାଲ ବାହାର ଯୋଉ ବେଙ୍ଗଲୋର ପଳେଇଯିବା ସେଠି ଦୋକାନ ଦେଇକିନା ଏକାଠି ରହିବା ତା'ହେଲେ ସମସ୍ତଙ୍କୁ ଧରିକି ଯିବା ପୁଅ ଛୁଆ ନାତିନାତୁଣୀ ସବୁ ଧରିକି ଯିବା ଏକାଠି ରହିବା ସେଠି ରହିବା ସେଇଠି ଭଲ ବିଜିନେସ୍ ହେବ ଆଉ କ'ଣ ବରା ସିଙ୍ଗଡ଼ା ରେଟ୍ କେତେ ଆମେ ତ ବହୁତ ଦିନ ହେଲାଣି ଆସିନି ନା ଆମେ ଜାଣିନୁ ରେଟ୍ କେତେ କେତେ କୋଉଟା କେତେ ବରା କେତେ ସିଙ୍ଗଡ଼ା କେତେ ସେ ଜିଲାପି ମିଠା କୋଉ ରେଟ୍ କେତେ ସେଗୁଡ଼ା ଆମେ ଜାଣିନୁ ନା ମାଉସୀ ସେ ଆପଣ ତ ଜାଣିଥିବେ ଦୁଇ ଟଙ୍କା ହୁଁ ହୁଁ ହଁଁ ହଁ ହଁ ହଁ ହଁ ହଉ ତାହେଲେ କାଲି ଯାଇକି ତୁମ ଦୋକାନ ଆଡ଼ୁ ବୁଲିକି ଆସିବୁ ଆଉ ଖାଇବା ପାଇଁ ଖାଇବା ପାଇଁ ଟିକେ ଦେବେ ଆଉ ଖାଇକି ବୁଲି ବୁଲାକି ଆସିବୁ ଦୋକାନ ପଟୁ ଆଉ ହଁ ହଁ ସମସ୍ତେ ଆସିଛୁ ଯାଇକି ବୁଲିକି ଆସିବୁ ଆଉ ହଁ ହଁ ଯିବୁ କ'ଣ କହିଲେ ଟାଇମ୍ ଦଶଟା କିି ଚାରିଟା ଉପରଓଳି ଯୋଉଟା ହେଲେ ଯୋଉ ଟାଇମ୍ରେ ହେଲେ ଯାଇକି ବୁଲିକି ଆସିବୁ ଆଉ ହଉ ତା'ହେଲେ ଆଉ ହଉ ଠିକ୍ ଅଛି